ଆମ ଗାଁ ପାଖରେ ଗୋଟେ ବଜାର ଅଛି ସେହି ବଜାରକୁ ମୁଁ କିଛି ପଶୁ କିଣିବାକୁ ଯାଇଥିଲି ଛେଳି ମେଣ୍ଢା କୁକୁଡ଼ା ଗାଈ କିଣିକି ଆଣିଲି ଆଣିକି ଗାଈର କ୍ଷୀର ବିକିଲି କ୍ଷୀରରୁ ଘିଅ କଲି ଘିଅ କରିକି ବିକିଲି ଲୋକଙ୍କୁ ବିକିନି ବିକିକି ଲଭାବାନ ହେନି ଅଯ କିଏ କୁକୁଡ଼ାରୁ କୁକୁଡ଼ାରୁ ଅଣ୍ଡା ବିକିନି ବିକିକି ଲାଭ କନି ଛେଳି ଛେଳି ବି ଆଣିକି ଲୋକଙ୍କୁ ଗୋଟେ ଗୋଟେ ବିକେ ବିକିକି ଲାଭ କରେ ଲାଭ କରିକି ମୋର ଭଲ ବେପାର ହୁଏ ତା ପରେ ଗାଈ ରେଟେ ଚାରି ହଜାରେ ଛେଳି ରେଟେ ଏ ପାଞ୍ଚ ହଜାରେ କୁକୁଡ଼ା ପାଞ୍ଚଶହ ସବୁ ଏମିତି କିଣିକି ଆଣିଥିଲି ସବୁ ବିକିକି ମୋର ଆୟ ମୋର ରୋଜଗାର ଲକ୍ଷେ ଦୁଇ ଲକ୍ଷ ହୋଇଛି